ଆମେମାନେ ବହୁତ ପ୍ରକାର ଘର ସଜେଇବା ପାଇଁ ଚେଷ୍ଟା କରିଥାଉ ଯେପରିକି ମାଟି ମାଟି ଗୁଡ଼ାକରେ ଆମ ବିଭିନ୍ନ ପ୍ରକାର ମୂର୍ତ୍ତି ବା ମାଟି ସାମଗ୍ରୀ ଗୁଡ଼ାକ ବନେଇକି ଆମେ ଆମ ଘରକୁ ସଜେଇଥାଉ କାରିଗରକୁ ସାହାଯ୍ୟରେ କାରିଗର ସାହାଯ୍ୟରେ ବି ଆମେ ଘର ମାନଙ୍କୁ ବହୁତ ଭଲ ଭାବରେ ସଜାଇଥାଉ ଯେପରିକି କାରିଗର ନ କାରିଗରଙ୍କ ଦ୍ୱାରା ଯେଉଁ କାମ ଆମ ଦ୍ୱାରା ଯେଉଁ କାମ ସାହାଯ୍ୟ କାମ ନହୋଇଥାଏ ତିଆରି କରିବାରେ ତ କାରିଗର ସାହାଯ୍ୟରେ ଆମେ ସାହାଯ୍ୟ ନେଇକି ବା ତାଙ୍କ ଦ୍ୱାରା କିଛି ସାମଗ୍ରୀ କିଣି ଯେପରି ଘର ସଜେଇବା ପାଇଁ ବହୁତ ସୁନ୍ଦର ଦେଖାଯାଉଥିବା ଆଟ୍ରାକ୍ସନ୍ ହଉଥିବ ସେଗୁଡ଼ାକ ଆମେ ବାହାରୁ କିଣିକି ବି ଆଣି ଘର ସଜେଇଥାଉ ତା'ପରେ ଏବେ ତ ଅଧିକାଂଶ ୟୁଟ୍ୟୁବ୍ ୟୁଟ୍ୟୁବ୍ ଚ୍ୟାନେଲ୍ ୟୁଟ୍ୟୁବ୍ ଗୁଡ଼ାକରେ ଆମେ ବିଭିନ୍ନ ପ୍ରକାର ଘର ସଜେଇବା ମାନେ ୱେଷ୍ଟ କରିବା ଗୁଡ଼ାକ ଜିନିଷ ଦ୍ୱାରା ଘର ସଜେଇବା ପାଇଁ ତିଆରି କିପରି କରାଯାଏ ସେ ଯାକରୁ ସାହାଯ୍ୟ ସେ ଯାକରୁ ୟୁଜ୍ କେମିତି ହେଇଯାଏ ସେଭଳି ଜିନିଷ ଗୁଡ଼ାକ ବନେଇକି ଆମ ଘର ସଜାଇଥାଉ